ଆଇନଗତ ଦସ୍ତାବିଜ ପାଇବା ପାଇଁ ଆମେ କୋର୍ଟକୁ ଯାଇପାରିବା ପୋଲିସ ଷ୍ଟେସନ୍ ଯାଇପାରିବା ତହସିଲ ଅଫିସ୍ ଯାଇପାରିବା ଜନସେବା କେନ୍ଦ୍ରରୁ ମଧ୍ୟ ଆମେ ପାଇପାରିବା ଆମର ଏସବୁ କଷ୍ଟକର ନୁହେଁ ଏଟା କାଗଜପତ୍ର ସବୁ ଆଇନଗତ କାଗଜପତ୍ର ପାଇବା ପାଇଁ ଆମକୁ ତା'ର ନୀତିନିୟମ ଅଛି ସେ ନୀତିନିୟମ ଅନୁସାରେ ଗଲେ ଆମେ ସବୁ ଠିକ୍ ସେ ପାଇପାରିବା ଆଉ ବେଳେ ବେଳେ ବି ସରକାରୀ କାଗଜପତ୍ର ପାଇବାରେ ଡିଲେ ବି ହୁଏ ଛୁଟି ଫୁଟି ପଡ଼ିଗଲେ କିନ୍ତୁ ଯଦି ଆମେ ଠିକ୍ ଭାବରେ ଯିବା ଆଇନ ଅନୁସାରେ ଯିବା ତା'ହେଲେ ଆମେ ପାଇପାରିବା ଏଇଟା କିଛି କଷ୍ଟକର ନୁହେଁ